ପାଞ୍ଚଟି ତାରିଖ ହେଲା ଏଗାର ସେପ୍ଟେମ୍ବର ଦୁଇ ହାଜର ବାର ଉଣେଇଶ ନଭେମ୍ବର ଅଠର ଶହ ପଞ୍ଚସ୍ତୋରୀ ଏକୋଇଶ ଜାନୁଆରୀ ଦୁଇ ହଜାର ଏକ ତେଇଶ ଡିସେମ୍ବର ଦୁଇ ହଜାର ପାଞ୍ଚ ଛବିଶ ଅଗଷ୍ଟ ଦୁଇ ହଜାର ତେର